ହଁ ମୁଁ ଭାବୁଛି ଗଣମାଧ୍ୟମରେ ଗ୍ରାମାଞ୍ଚଳର ଯେଉଁ ପ୍ରସଙ୍ଗ ଦେଖାନ୍ତି ତାହା ଠିକ ଗ୍ରାମାଞ୍ଚଳରେ ଯେଉଁ ଗ୍ରାମାଞ୍ଚଳ ରେ ଇନ୍ଦିରା ଆବାସ ଓ ବିଜୁ ପକ୍କା ଘର ପାଇବାକୁ ଯେଉଁମାନେ ଯୋଗ୍ୟ ସେମାନେ ନ ପାଇ ଯେଉଁମାନଙ୍କର ଅଧିକ ଛାତଘର ଅଛି ଗାଡ଼ି ଅଛି ସେମାନଙ୍କୁ ଇନ୍ଦିରା ଆବାସ ମିଳିଥାଏ ଆଉ ଯେଉଁ ଗଣମାଧ୍ୟମରେ ଯେଉଁ ପ୍ରସଙ୍ଗ ଆଲୋଚନା ହେଉନି ସେସବୁ ହେଲା ରାସନ କାର୍ଡ଼ ଦୁର୍ନୀତି ଯେଉଁ ମାନଙ୍କର ଘର ବାଡ଼ି କୋଠା ଅଛି ସେମାନଙ୍କୁ ରାସନ କାର୍ଡ଼ ମିଳୁଛି ଯେଉଁମାନଙ୍କର କିଛି ନାହିଁ ଗରିବ ଲୋକ ସେମାନଙ୍କୁ ରାସନ କାର୍ଡ଼ ମିଳୁନି ଏସବୁ ବିଷୟ ଯଦି ଗଣମାଧ୍ୟମ ଲୋକମାନଙ୍କ ସାମ୍ନାକୁ ଆଣନ୍ତି ତା'ହେଲେ ସରକାର ଦେଖନ୍ତେ କିଛି ଲୋକମାନେ ବି ବହୁତ ଉପକୃତ ହୁଅନ୍ତେ ବିଧବା ଭତ୍ତା ଏସବୁ ବିଷୟରେ ବି ଲୋକମାନଙ୍କୁ ଦେଖାଏନି ଯେଉଁମାନେ ମରିଯାଇଛନ୍ତି ତାଙ୍କ ମାନଙ୍କ ଟଙ୍କା ବି ପ୍ରଶାସନ ଖାଇଦିଏ ଏସବୁ ଗଣମାଧ୍ୟମ ବିଷୟ ଗଣମାଧ୍ୟମ ଲୋକମାନଙ୍କ ସାମ୍ନାକୁ ଆଣନ୍ତିନି ନେତା ମନ୍ତ୍ରୀ ମାନେ କେଉଁଠି କ'ଣ ମଉଜ ମଜଲିସ୍ କଲେ ତାଙ୍କ ବିଷୟରେ ଗଣମାଧ୍ୟମ ବହୁତ ପ୍ରକାର ଦେଖାଏ